ହଁ ଆମ ଘରେ ତ ମୁଁ ଏକ ଏକ ରୋଷେଇ କରୁଛି ଦି ଆମ ଘରେ ଦୁଇ ଦିନ ତଳେ ତଳେ କେତେ ଅନୁଷ୍ଠାନ ହେଉଛି ସେତେବେଳେ ଲୋକମାନେ ସବୁ ଆସୁଛନ୍ତି ସେତେବେଳେ ଭୋଜନ କରିବା ପାଇଁ ସବୁ ରୋଷେଇ କରିବାକୁ ପଡ଼ୁଛନ୍ତି ସେତେବେଳେ ମୁଁ ରୋଷେଇ କରୁଛି ଏହାର ସମସ୍ତେ ଖାଇି ସମସ୍ତେ ଖାଇଁକି ସେ ରୋଷେଇ ଭଲ ଭଲ ହେଲା ସେ ଖେଚେଡ଼ି ବନେଇଥିଲେି ସେଟା ବି ଭଲ ହେଲା କିଏ ବି ଖରାପ କହିନାହାନ୍ତି ସମସ୍ତେ କହିଥିଲା ଯେ ଭଲ ହେଇଛି ଭଲ ହେଇଛି ଏମିତି କିଏ ବି ଖରାପ କହୁନାହାନ୍ତି ସମସ୍ତେ ଭଲ ହେଉଛି ଭଲ ହେଉଛି ବୋଲି କହୁଥିଲେ ବଢ଼ିଆ ସ୍ୱାଦ ସ୍ୱାଦ ହେଇଥିଲା